ସାର୍ ନମସ୍କାର ସାର୍ ଆପଣ ନୟାଗଡ଼ ହସ୍ପିଟାଲରୁ କହୁଥିଲେ ତ ସାର୍ ଆମର ଜଣେ ଦାଦାଙ୍କର ଦେହ ଖରାପ ଅଛି ତ ତାଙ୍କୁ ଆମେ ହସ୍ପିଟାଲ ନେଇଥାନ୍ତୁ ସେଇଠି ଏବେ କ'ଣ କ'ଣ ସୁବିଧା ସବୁ ଅଛି ଏବେ ନାହିଁ ଆଉ ନା ଆମେ ଆଗଥରକ ଯାଇଥିଲୁ ଯେ ସେଠାରେ ଚାରିଆଡ଼େ ଅଳିଆ ଆବର୍ଜନା ହୋଇକି ପଡ଼ିଥିଲା ଦୁର୍ଗନ୍ଧ ବାହାରୁଥିଲା ସବୁ ପଚା ଗ୍ୟାସ ବାହାରୁଥିଲା ସେଇଟା ସଫା ହୋଇଛି ନା ଏବେ ସେମିତି ହୋଇକି ଅଛି ସେ ଭିତରେ ଆଉ କିଛି ଅସୁବିଧା ହେଉନି ତ ଯେମିତି ବେଡ଼ ଫେଡ଼ ସବୁ ଆଗରୁ ଥିଲା ଭଙ୍ଗା ଭଙ୍ଗି ସବୁ ଔଷଧ ମାଗଣାରେ ମିଳୁଛି ତ ଡାକ୍ତର କେମିତି ଭଲ ଆସୁଛନ୍ତି ତ ଲୋକମାନଙ୍କର

କେତେଜଣ ଆସୁଛନ୍ତି ଡାକ୍ତର ଦିନକୁ ସେ ରୋଗୀଙ୍କ ପାଖରେ ବସିକି ଚିକିତ୍ସା କରୁଛନ୍ତି ନା ଏମିତି କରୁଛନ୍ତି ସେଇଠି ଖାଇବା ମିଳୁଛି ତ ରୁଚିକର ଭଲ କ୍ଷୀର ପାଉଁରୁଟି ମିଳୁଛି ନା ନାହିଁ ସକାଳେ ଆଉ ସନ୍ଧ୍ୟାବେଳେ ସେଇଟା ଗରମ ଗରମ ନା ବାସି ଦ୍ୱିପହର ରୋଷେଇ ତାଙ୍କର ଛାତି ପେନ୍ ହେଉଛି ହସ୍ପିଟାଲ କେତେଟାରୁ କେତେଟା ଖୋଲା ରହୁଛି ଆପଣ ଆମ୍ବୁଲାନ୍ସ ପଠାଇପାରିବେ ହଁ ହେଉ ଆଜ୍ଞା ଆମେ

ରଖୁଛି ସାର୍ ନମସ୍କାର